ମୁଁ ଅନେକ ଗୁଡ଼ିଏ ସ୍ଥାନ ଗୁଡ଼ିକୁ ପରିଦର୍ଶନ କରିବାକୁ ଯାଇଛି ଯେମିତିକି ପୁରୀ ବ୍ରହ୍ମପୁର ଓ ସମ୍ବଲପୁର ଆଉ କଟକ ଆଦି ଓଡ଼ିଶାର ବହୁତ ଗୁଡ଼ିଏ ସ୍ଥାନ ଏବଂ ଓଡ଼ିଶା ବାହାର ରାଜ୍ୟ ଯେମିତିକି ମହାରାଷ୍ଟ୍ରର ଶିରିଡ଼ି ନାସିକ୍ ଦିଲ୍ଲୀ ଏମିତି ବିଭିନ୍ନ ସ୍ଥାନକୁ ମୁଁ ପରିଦର୍ଶନ କରିବାକୁ ଯାଇଛି ଆଉ ମୋତେ ସେଥି ମଧ୍ୟରୁ ଆମ ଓଡ଼ିଶାରେ ଥିବା ସ୍ଥାନ ଗୁଡ଼ିକୁ ବେଶି ଭଲ ଲାଗେ ଯେମତିକି ପୁରୀରେ ଆମର ଅଛି ଜଗନ୍ନାଥଙ୍କ ମନ୍ଦିର ଏବଂ ଏକ ବଡ଼ ବିଶାଳ ସମୁଦ୍ର ଅଛି ଏବଂ ମାତାମଠ ଅଛି ଆଉ କୋଣାର୍କ ମନ୍ଦିର ଚନ୍ଦ୍ରଭାଗା ଆଦି ବିଭିନ୍ନ ପ୍ରକାର ଜିନିଷ ବୁଲିବାକୁ ଅଛି ଏବଂ ତାପରେ ଆସିଲା ସମ୍ବଲପୁର ସମ୍ବଲପୁରରେ ଆମର ଅଛି ହୀରାକୁଦ ଡ୍ୟାମ୍ ମା' ସମଲେଇଙ୍କ ମନ୍ଦିର ଏବଂ ବିଭିନ୍ନ ପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଗୁଡ଼ିକ ମଧ୍ୟ ସମ୍ବଲପୁରରେ ରହିଛି ଏହା ପରେ ଆସିଲା ବ୍ରହ୍ମପୁର ବ୍ରହ୍ମପୁରରେ ମା ତାରା ଦେବୀଙ୍କ ମନ୍ଦିର ଅଛି ଗୋପାଳପୁର ବିଚ୍ ଅଛି ମା' କାଳ ଭୈରବୀଙ୍କ ମନ୍ଦିର ମଧ୍ୟ ଅଛି ଏବଂ ଆମ ଖୋର୍ଦ୍ଧା ଜିଲ୍ଲାର ବି ଏମତି ବିଭିନ୍ନ ସ୍ଥାନ ଗୁଡ଼ିକ ରହିଛି ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟ ଗୁଡ଼ିକରେ ପରିପୂର୍ଣ ସେଥିପାଇଁ ଏହି ଏହି ଜାଗା ଗୁଡ଼ିକୁ ମୁଁ ମୋତେ ପସନ୍ଦ ଲାଗେ ଆଉ ଥରେ ବି ଯଦି ମୋତେ କିଏ ମୁଁ ଏଇ ଯିବାକୁ ଚାହେଁ ଯିବାକୁ ଚାହିଁବି ଏହି ଜାଗା ମାନଙ୍କୁ